ଭାରତରେ ଅନେକ ସ୍ଥଳୀ ଏବଂ ପର୍ଯ୍ୟଟନ ଆକର୍ଷଣ ରହିଛି ଉଦାହରଣ ସ୍ୱରୂପ ଓଡ଼ିଶାର ପୁରୀ ଗୁଜୁରାଟର ଦ୍ୱାରିକା ଦିଲ୍ଲୀ ବିଶେଷ କରି ଆମର ରାମେଶ୍ୱରମ୍ ଏମିତି ପର୍ଯ୍ୟଟନସ୍ଥଳ ରହିଛି ଆଉ ଅନେକ ସ୍ଥଳୀ ରହିଛି ଯେପରିକି ବାଙ୍ଗାଲୋର ଅଯୋଧ୍ୟା ଦାର୍ଜିଲିଂ ଆଉ ତା'ପରେ ତତ୍ ସହିତ ରହିଚି ଆମର ଗୋଆ ସି ବିଚ୍ ଏଇଭଳି ପର୍ଯ୍ୟଟନସ୍ଥଳୀ ଏହାଦ୍ୱାରା ଅନେକ ପର୍ଯ୍ୟଟନସ୍ଥଳୀ ରହିଛି ଭାରତର ପର୍ଯ୍ୟଟନସ୍ଥଳୀ ତ କହିଲେ ଶେଷ ନାହିଁ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି ସେ ଭିତରେ କିଛି ଗୁଡ଼ିକ ମୁଖ୍ୟତଃ ରହିଛି ଯେଉଁମାନଙ୍କ ଦ୍ୱାରା ବେଶୀ ପ୍ରଭାବିତ ହୋଇଥାଏ ବେଶୀ ଇନକମ୍ ହୋଇଥାଏ ଭାରତର ଏହା ବାଦରେ ଆଣ୍ଡାମାନ୍ ନିକବର ଦ୍ୱୀପପୁଞ୍ଜରେ ପୋର୍ଟ ବ୍ଲେୟାର୍ ଅନେକ ସ୍ଥାନ ରହିଛି ଯେଉଁ ସ୍ଥାନରେ କି ବିଭିନ୍ନ ପର୍ଯ୍ୟଟକମାନେ ଯାଇ ବୁଲି ଆସିପାରନ୍ତି ଏହା ସହିତ କନ୍ୟାକୁମାରୀ ଏକ ସୁନ୍ଦର ଜାଗା କନ୍ୟାକୁମାରୀ ମଧ୍ୟ ବହୁତ ଯାଆନ୍ତି କାଶ୍ମୀର ଭଳି ଯେଉଁ ଜାଗା ଏବଂ ତ କାଶ୍ମୀର ସାଧାରଣତଃ ସବୁ ଜାଗାରେ ସମସ୍ତେ ଯାଇପାରୁଛନ୍ତି କାଶ୍ମୀର ମଧ୍ୟ ଏକ ସୁନ୍ଦର ଜାଗା ଏହାକୁ ପର୍ଯ୍ୟଟନସ୍ଥଳୀର କାର୍ଯ୍ୟ କରୁଛି ଏହା ବ୍ୟତୀତ ଆମର ରହିଛି ଯେଉଁ ବମ୍ବେ ଉପକୂଳ କଚ୍ଛ ଉପକୂଳ ଏଇଭଳି ଅନେକ ବିଶାଖପାଟନାମ ଉପକୂଳ ପ୍ରତ୍ୟେକ ଜାଗାରେ ପର୍ଯ୍ୟଟନସ୍ଥଳୀ ଭର୍ତ୍ତି ରହିଚି ତେଣୁ ଏହା ଭାରତର ଉତ୍ତମ ଆୟ ମଧ୍ୟ ହେଇପାରୁଛି